ଆଜ୍ଞା ଆପଣ ରମେଶ ଭାଇ କହୁଥିଲେ ତ ଆଜ୍ଞା ଏ ଯେଉଁ ମୋର ଗୋଟିଏ ସାଙ୍ଗର ଏହି ଜନ୍ମଦିନ ପାଳନ କରିବାର ଅଛି ଆସନ୍ତା ଦୁଇଦିନ ଯେଉଁ ପଡ଼ିବ ମୋର ଗୋଟିଏ ସାଙ୍ଗର ତ ତା'ର ଟିକେ ଜନ୍ମଦିନଟା ପାଳନ କରିବା ପାଇଁ କିଛି ଜିନିଷ ଦରକାର ଥିଲା ଆପଣଙ୍କ ପାଖରେ ମିଳିପାରିବ କି ଷ୍ଟେସନାରୀ ଜିନିଷ ଆଜ୍ଞା ଲିଚୁ ଲାଇଟ୍ ଦରକାର ଥିଲା ଆଉ ପୋଷ୍ଟର କେତେଟା ଦରକାର ଥିଲା ବେଲୁନ ଦରକାର ଥିଲା ଆଉ ଲାଇଟ୍ କିଛି ଅଲଗା ଦରକାର ଥିଲା ସ୍ପ୍ରେ ଦରକାର ଥିଲା ଏହିସବୁ ଜିନିଷ ଗୁଡ଼ା ଦରକାର ଥିଲା ମିଳିପାରିବ ତ ଆଜ୍ଞା ଆଉ ମୁଁ କହୁଥିଲି ଟିକେ ମୋର ସ୍ପ୍ରେ ଦୁଇଟା ଦରକାର ଥିଲା ଆଉ ଲିଚୁ ଲାଇଟ୍ର ଚାରିଟା ବଣ୍ଡଲ ଦରକାର ଥିଲା ଆଉ ବେଲୁନ କରିକି ଚାରିଟା ପ୍ୟାକେଟ ଦେଇଥାନ୍ତି ଏସବୁ ଟିକେ ପ୍ରାଇସ୍ ତ ଯାହା ଯେମିତି ରହୁଛି ଟିକେ କମାଇକି ଦେଇପାରିବେ କି ଆଜ୍ଞା ଆଜ୍ଞା ଆଜ୍ଞା ହଁ ତୁମର ତ ବହୁତ ନାଁ ଅଛି ଆମ ଅଞ୍ଚଳର ଯେତିକ ବି ଯାହା ହୁଏ ସବୁ ତ ତୁମରି ପାଖରୁ ହିଁ ନିଅନ୍ତି ସେଥିପାଇଁ ଆପଣଙ୍କୁ ଫୋନ କରିବାଟା ଠିକ ଭାବିଲି ତ ଆଜ୍ଞା ମୁଁ କହୁଥିଲି ମୋର ଆଜି ସନ୍ଧ୍ୟା ଛଅଟା ଭିତରେ ଦରକାର ଥିଲା ଆପଣ ଟିକେ ମୁଁ ଯାହା ଯାହା କହିବି ମୋ ପାଖକୁ ପହଞ୍ଚାଇ ପାରିବେ କି ଆଜ୍ଞା ହେଉ ତା'ହେଲେ ଠିକ ଅଛି ହେଉ ଆପଣ ଟିକେ ଦେଖି ଦିଅନ୍ତୁ ସବୁ ଜିନିଷ ଗୁଡ଼ାକ ମୁଁ ଆପଣଙ୍କୁ କହିଦେଉଛି ସେସବୁ ଜିନିଷ ମୁଁ ଯାଇକି ରଖିଥିବେ ମୁଁ ଯାଇକି ନେଇଆଣିବି ଆପଣଙ୍କ ପାଖରେ ତ ଥିବ ସବୁ ମୁଁ ଯାଇକି ନେଇ ଆଣିବି ଆଉ ଆଜ୍ଞା ଲେଖି ଦିଅନ୍ତୁ ମୋର ଚାରିଟା ବେଲୁନ ପ୍ୟାକେଟ ଆଜ୍ଞା ମୋର ଚାରିଟା ମୋର ଚାରିଟା ବେଲୁନ ପ୍ୟାକେଟ ଦରକାର ଥିଲା ଏବଂ ଦୁଇଟି ଲିଚୁ ପ୍ୟାକେଟ ଦରକାର ଥିଲା ଲାଇଟ୍ର ଯେଉଁ ଆଉ ସ୍ପ୍ରେ ବୋଟଲ ଚାରିଟା ଦରକାର ଥିଲା ଆଉ କ୍ୟାଣ୍ଡେଲସ୍ ଗୁଡ଼ାକ ବହୁତ ଦରକାର ଥିଲା ମହମବତି ପାଞ୍ଚ ଛଅ ପ୍ରକାରର ମହମବତି ଦରକାର ଥିଲା ଆଉ ବହୁତ ଗୁଡ଼ାଏ ଦରକାର ଥିଲା ଆଉ କ'ଣ ଅଛି ଆଉ କ'ଣ ସବୁ ସଜା ହୋଇପାରିବ ଆଉ କିଛି ପୋଷ୍ଟର ଆଜ୍ଞା ହଁ ହଁ ସେହିଟା ନହେଲେ ଦେଇଦିଅନ୍ତୁ ସେହିଟା ଭଲ ହେବ ଭଲ ଦେଖାଯିବ ମୁଁ ତ ବହୁତ ସାଙ୍ଗମାନେ ଆସିବେ ତ ସେ ବି ଟିକେ ଖୁସି ହୋଇଯିବେ ମୋ ସାଙ୍ଗଟି ବି ଟିକେ ଖୁସି ହୋଇଯିବ ସେହିଟା ହିଁ ପ୍ୟାକ୍ କରିଦେବେ କିଛି ନାହିଁ ଆପଣ ନେବି ମୁଁ ଆପଣ ଯେତିକି କହୁଛନ୍ତି ନେବି ଆପଣ ତ ମୋତେ ଟିକେ ଡିସ୍କାଉଣ୍ଟ ଦେବେ ଯାହା କହୁଛନ୍ତି ଆପଣ ଆଜ୍ଞା ଆଜ୍ଞା